ହ୍ୟାଲୋ

ତ ଆଚ୍ଛା ନମ୍ବର କିଏ ଆପଣଙ୍କୁ ଦେଲା ନମ୍ବର କେଉଁଠୁ ପାଇଲେ ଆଚ୍ଛା ହଁ ହଁ ହଁ ଆକ୍ଚୁଆଲି ଆପଣଙ୍କର କ'ଣ ପୁଅ ବାହାଘର ଠିକ୍ ହେଇସାରିଲାଣି ଏନ୍ଗେଜମେଣ୍ଟ ହେରିକା ସରିଲାଣି କି

ଆଚ୍ଛା ଆଚ୍ଛା ଏଇ ଦେଖନ୍ତୁ ଆମର କ'ଣ କହିଲେ ଏନ୍ଗେଜମେଣ୍ଟଠୁ ନେଇକି ପୁରା ଆପଣଙ୍କର ବାହାଘର ରିସେପସନ୍ ପର୍ଯ୍ୟନ୍ତ ପୁରାପୁରି ପ୍ୟାକେଜ୍ଟା ହେଲା ଅଣଚାଶ ହଜାର ନଅଶହ ଅନେଶ୍ୱତ ଟଙ୍କା ବୁଝିପାରୁଛନ୍ତି ତ ଆଉ ଯଦି ଆପଣ ଥ୍ରୀଡ଼ିରେ ଡ୍ରୋନ୍ ହେରିକା ୟ୍ୟୁଜ୍ କରିକି କରିବେ ଆଉ ଏକ୍ସଟ୍ରା ଟ୍ୱେଣ୍ଟି ଥାଉଜେଣ୍ଡ ଲାଗିବ ଏଣିକି କି ଯେହେତୁ ଆମର ଆପଣଙ୍କର ସରିଯାଇଛି ଏନ୍ଗେଜମେଣ୍ଟଟା କହୁଛନ୍ତି ମୋତେ ଆପଣଙ୍କର ଏବେ ଯାହାବି ହେବ ସେଇ ଷାଠିଏ ହଜାର ଭିତରେ ହେଇଯିବ ବୁଝିପାରୁଛନ୍ତି ଡ୍ରେସ୍ କୋଡ଼୍ ପାଇଁ ଏକ୍ସଟ୍ରା ଚାର୍ଜେସ୍ ଲାଗିବ ସାର୍ ନା ନା ନା ସେଇଟାତ ଆମର ପାଞ୍ଚ ଜଣିଆ ଗୋଟେ ଟିମ୍ ଯିବ ଯେଉଁଥିପାଇଁ ଆପଣଙ୍କୁ ଗାଡ଼ି ବ୍ୟବସ୍ଥା ହେରିକା କରିବାକୁ ପଡ଼ିବ ସେମାନେ ତାଙ୍କର ସବୁ ଇନଷ୍ଟ୍ରୁମେଣ୍ଟ ହେରିକା ସବୁ ନେଇକି ଯିବେ ଯେଉଁଟା କି ମୁଁ ଆପଣଙ୍କୁ କହିଲି ଡ୍ରୋନ୍ଟା ଦରକାର ଡ୍ରୋନ୍ ଆପଣ ଯଦି ଯେମିତି ପ୍ରି ୱେଡ଼ିଂ ଭିଡ଼ିଓ ଫିଡ଼ିଓ ଏବେ ଯଦି କରିବାକୁ ଚାହିଁବେ ବି ଆମେ ସେଇଟାକୁ ମିଶାଇକି ଆପଣଙ୍କୁ ଷାଠିଏ ହଜାରରେ ପ୍ୟାକେଜ୍ଟା ଦେଉଛୁ ଆଉ ତାକୁ ଛାଡ଼ିକି ଆଜ୍ଞା ମେକଅପ୍ ପାଇଁ ମେକଅପ୍ ଆର୍ଟିଷ୍ଟ ଆପଣ ମଗାଇବେ ନା ଆମେ ଯଦି ଦେବୁ ତା ପାଇଁ ଏକ୍ସଟ୍ରା ଚାର୍ଜେସ୍ ଅଛି ନା ଯଦି ବ୍ରାଇଡ଼ାଲ୍ ଲୁକ୍ ନେବେ ଏକ୍ସଟ୍ରା ଚାର୍ଜେସ୍ ଡିପେଣ୍ଡ କରେ ଆମେ ପଚାରିବାକୁ ପଡ଼ିବ ଯେ ଆମର ଅଛନ୍ତି ସିଏ ଯଦି କରାଇଦେବେ ଆପଣଙ୍କର ତ ଯେକୌଣସି ଯେମିତି ଆମର ମୋର ଏଲିନାରେ ଚିହ୍ନା ଅଛନ୍ତି ତାଙ୍କ ସହ କଥା ହେଇଯିବି ନର୍ମାଲି ପୁଅର ଯେଉଁ ଜିନଷଟା ଇଏ କରିବାକୁ ଆସନ୍ତି ସେମାନେ ତାଙ୍କର ପର୍ଟିକୁଲାର ପ୍ରଫେସନାଲ୍ ନିହାତି ଟ୍ୱେଣ୍ଟି ଥାଉଜେଣ୍ଡ ଭିତରେ ଆପଣ ଧରିକି ଚାଲନ୍ତୁ

ହଁ ସେଇଟା ଆପଣ ଦେଖନ୍ତୁ ଯେବେ ଆଡ଼ଭାନ୍ସ କରିବେ ତେବେ ଆମେ ପୁଅ ଝିଅ ଦୁଇ ଜଣଙ୍କୁ ନେଇକି ଗୋଟେ ପର୍ଟିକୁଲାର ଲୋକେସନ୍ ଆପଣଙ୍କୁ ମୁଁ କହିଦେବି ଯେଉଁ ଦିନ ସେମାନେ ଦୁଇ ଜଣଙ୍କ ଫ୍ରି ଥିବ ମୁଁ ନେଇକି ଯିବି ସେମାନଙ୍କୁ ଆଉ ପ୍ରି ୱେଡ଼ିଂ ଯେଉଁ ଫଟୋ ସୁଟ୍ ହେରିକା ହେଉଛି ଏବେ ଏବେକାର ଯେଉଁ ଟ୍ରେଣ୍ଡଟା ଚାଲିଛି ସେଇଟାକୁ କରେଇଦେବି ପ୍ଲସ୍ ଆପଣଙ୍କର ଯେତେବେଳେ ବାହାଘର ହେବ ବାହାଘର ତା ପୂର୍ବରୁ ମଙ୍ଗନ ହେରିକା ସବୁ ଯେଉଁ ହୁଏ ସେ ସବୁଠୁ ନେଇ ବାହାଘର ଦିନ ରିସେପସନ୍ ଦିନ ସବୁ ଦିନ ମୋ ପୁରାପୁରି ଟିମ୍ଟା ଆପଣଙ୍କ ସହ ରହିବ ଆଉ ଏତିକି ବାହାଘର ଦିନ ଯେଉଁ ଝିଅ ଘରଟା କେଉଁଠି ସେ ଯେଉଁଠି ବି ହେଉ ଆପଣ ଟିକେ ପିକ୍ କରିବାକୁ ଆସିବେ ଆମର ଚାରି ଜଣ ଯିବେ କ୍ୟାମେରା ମ୍ୟାନ୍ ତ ତାଙ୍କୁ ଟିକେ ପିକ୍ କରିବା ନେବା ଆଣିବା ପାଇଁ ଦାୟିତ୍ୱଟା ଆପଣ ଟିକେ ନେବାକୁ ପଡ଼ିବ ନହେଲେ ଆଉ କିଛି ଅସୁବିଧା ନାହିଁ ସେମାନେ ତାଙ୍କର ସବୁ ସେଇଠି ଯାଇକି ତାଙ୍କର ଆଡ଼୍ଜଷ୍ଟମେଣ୍ଟ କରିକି ସବୁ କରିଦେବେ ବୁଝିଲେ ହଁ କିଛି ଅସୁବିଧା ନାହିଁ ମାନେ କ'ଣ କହିଲେ ବହୁତ ସାରା ଜିନିଷ ନେବାର ଅଛିନା ସେଇଥିପାଇଁ ମୁଁ ଆପଣଙ୍କୁ କହୁଛି ଆପଣ ଟିକେ ପିକ୍ କରିଦେବେ ବୁଝିଲେ

ହଉ ଆପଣ ଦିଅନ୍ତୁ ଆଡ଼ଭାନ୍ସ ଦିଅନ୍ତୁ ଏବେ ତ ଇଏ ହେଇଗଲାଣି ଆଉ ଦେଖନ୍ତୁ ଜାନୁଆରୀ ମାସରେ ଭଲ ଭଲ ଜାଗା ଅଛି ଯେଉଁଠି ଯାଇକି ଆମେ ସୁଟ୍ କରିପାରିବା ଜାନୁଆରୀ ଭିତରେ ଯଦି ଆପଣ ଆଡ଼ଭାନ୍ସଟା ଦେଇଦିଅନ୍ତେ ଜାନୁଆରୀ ପନ୍ଦରରେ ଆମେ ସୁଟ୍ଟା ପୁଣି କରିବା ଏଡ଼ିଟ୍ କରିବା ଜାଗା ଚୁଜ୍ କରିବା ପାଇଁ ବି ଟିକେ ଟାଇମ୍ ଲାଗିବ ବୁଝିପାରୁଚନ୍ତି ତ ଆଟ୍ ଲିଷ୍ଟ ଆପଣ ଟ୍ୱେଣ୍ଟି ଖଣ୍ଡେ ଆଡ଼ଭାନ୍ସ ଦେଇଥାନ୍ତୁ ଫେବୃଆରୀ ଚାରି ତ ଅଛି ଜାନୁଆରୀ ଦଶ ଭିତରେ ଆପଣ ମତେ ଟ୍ୱେଣ୍ଟି ଖଣ୍ଡେ ଆଡ଼ଭାନ୍ସ ଦିଅନ୍ତୁ ବାକି ସବୁ ଇଏ କରି ଦେଇଦେବା ଆଠ ଦିନ ଭିତରେ ପୁରା ଜଲଦି ଜଲଦିରେ ସବୁ ଜିନିଷ ଟିକେନାକୁ ଭୁଲ୍ଭାଲ୍ ହେଇଯିବ ଟିକେ ପୂର୍ବରୁ ଦେଲେ ଭଲ ଆଜ୍ଞା ଆଜ୍ଞା ହଁ ହଁ